ମୁଁ ଘର ପାଇଁ ଯେଉଁ ସୋଫା କିଣିଥିଲି ପ୍ଲାଷ୍ଟିକର ଥିଲା ସେହିଟା ବହୁତ ଆରାମଦାୟକ ଥିଲା ବସିବା ପାଇଁ କା ଆଉ ସେହିଟା ବେଶି ଅର୍ଥ ବି ଲାଗିନଥିଲା ତା'ପାଇଁ ମୋତେ ବହୁତ କମ୍ ଖର୍ଚ୍ଚରେ ମୁଁ ସେ ସୋଫାଟି କିଣିପାରିଥିଲି ଘର ପାଇଁ ଯେଉଁଥିରେ ଆମେ ସହଜରେ ତାକୁ ହାଲକା ଥିଲା ଟେକିକି ନେଇ ଗୋଟିଏ ଯାଗାରୁ ଆଉ ଗୋଟିଏ ଯାଗାକୁ ନେଇପାରୁଥିଲୁ ତେଣୁ ସେହି ଦୃଷ୍ଟିରୁ ମୋତେ ଟିକେ ସୁବିଧା ମିଳିଥିଲା ସେହି ସୋଫା କିଣିବା ଦ୍ଵାରା